ଆମ ପରିବାରରେ କାହାର ଯଦି ଦେହ ଖରାପ ହୋଇଥାଏ ତେବେ ମୁଁ ସେହିଦିନ ବିଲକୁଲ ବି ଆମିଷ କିମ୍ବା ଅଧିକ ତେଲ ମସଲା ବ୍ୟବହାର କରିନଥାଏ ଆମ ପରିବାରରେ କାହାର ଯଦି ଜ୍ୱର ହୋଇଥାଏ ତା'ହେଲେ ସେମାନଙ୍କୁ ଅମୃତଭଣ୍ଡା ସନ୍ତୁଳା ରୁଟି କ୍ଷୀର ପାଉଁରୁଟି ଏହିସବୁ ରାନ୍ଧିକି ଦେଇଥାଏ ସେହିଦିନ ଯଦି ବି କିଛି ରୋଷେଇ ହୋଇଥାଏ ତା'ହେଲେ ଅଳ୍ପ ମସଲା ଅଳ୍ପ ତେଲ ପକାଇକି ରୋଷେଇ କରିକି ଦେଇଥାଏ ଅଧିକ ମସଲା କିମ୍ବା ଅଧିକ ତେଲ ପକାଇକି ଦେଲେ ସେମାନଙ୍କୁ ଅଧିକ ଜ୍ଵର କିମ୍ବା ଅଧିକ ଦେହ ଖରାପ ହୋଇଥାଏ ତେଣୁକରି ସେମାନଙ୍କୁ ଯେଉଁ ସବୁ ମସଲା ଜିନିଷ ପଡ଼ିନଥାଏ ସେହିସବୁ ରାନ୍ଧିକି ଦେଇଥାଏ